ବର୍ଷ ବର୍ଷ ଧରି ଭାରତୀୟ ମନୋରଞ୍ଜନ ଶିଳ୍ପ ବିକଶିତ ହୋଇଛି ଏବଂ ଦେଶର କେତୋଟି ସବୁଠାରୁ ଲୋକପ୍ରିୟ ମନୋରଞ୍ଜନ ମାଧ୍ୟମ ଗୁଡ଼ିକ ଭାରତର ଲୋକମାନେ ଦେଖିବାକୁ ପସନ୍ଦ କରନ୍ତି କିମ୍ବା କେତେପ୍ରକାର ବିଷୟବସ୍ତୁ ଉପଭୋଗ କରିବାକୁ ପସନ୍ଦ କରନ୍ତି ଯେମିତିକି ଆମର ଶିଳ୍ପ କିମ୍ବା ପାହାଡ଼ ପର୍ବତ ଝରଣା ନଦୀ ଏସବୁ ଏତେ ପସନ୍ଦ କରନ୍ତିନି ଯେ ଆମର ପ୍ରାକୃତିକ ଯେମିତିକି ନଦୀ ଏ ପାହାଡ଼ କିମ୍ବା ପର୍ବତ ଝରଣା ଏଇସବୁ ଲୋକମାନେ ଯିବା ପାଇଁ ଅଧିକ ପସନ୍ଦ କରନ୍ତି କାରଣ ସେଠି ପ୍ରାକୃତିକ କିଛି ଅନୁଭବ ହୋଇଥାଏ ଯେମିତିକି ଗଛ ଡାଳ କିମ୍ବା ଫୁଲ କିମ୍ବା କିଛି ଫଳ ନଦୀରୁ ଝରଣା ବୋହିବା ତା' ସାଉଣ୍ଡ ଶୁଣିବା ପାଇଁ ମଧ୍ୟ ପସନ୍ଦ ଲାଗେ ଆଉ ପ୍ରାକୃତିକ ଜିନିଷ ଦେଖିବା ପାଇଁ ବହୁତ ସୁନ୍ଦର ମଧ୍ୟ ହେଇଥାଏ ସେଥିପାଇଁ ପ୍ରାକୃତିକ ଜିନିଷ ବିଷୟବସ୍ତୁ ଉପଭୋଗ କରିବା ପାଇଁ ବହୁତ ପସନ୍ଦ ମଧ୍ୟ ଲାଗିଥାଏ